ରୋଷେଇ କରିବା ସମୟରେ ଆମେ ବିଭିନ୍ନ ପ୍ରକାର ସତର୍କତା ଅବଲମ୍ବନ କରିବା ଉଚିତ୍ ଯେପରିକି ଯଦି ଆମେ ଗ୍ୟାସ୍ରେ ରୋଷେଇ କରୁଛନ୍ତି ଗ୍ୟାସ୍ କୁ ଭଲ ଭାବରେ ଆମର ନଜର ଥିବା ଦରକାର ଗ୍ୟାସ୍ ରୁ ଯେମିତି କିଛି ଉତୁରି ନପଡ଼େ ଗ୍ୟାସ୍ ବନ୍ଦ ନ ହେଇଯାଉ ଯାହାଫଳରେ କି ଯଦି ବି ଗ୍ୟାସ୍ ବନ୍ଦ ହେଲା ଗ୍ୟାସ୍ ସ୍ମେଲ୍ କରୁଥାଏ ଆମେ ହଠାତ୍କିଣି ଗ୍ୟାସ୍ କୁ ବନ୍ଦ କରିଦେବା ଦରକାର ଏବଂ ରୋଷେଇବେଳେ ଆମେ ଯଦି ବି କିଛି ପରିବା କାଟୁଛନ୍ତି ପନିକି ମାଧ୍ୟମରେ ତାହେଲେ ଆମେ ଦେଖିକି କାଟିବା ଦରକାର ପରିବାକୁ ଯେପରିକି ଆମର ହାତଫାତ କଟିନଯାଏ ଏବଂ ଯଦି ଆମେ ଚୁଲ୍ହିରେ ରୋଷେଇ କରୁଛନ୍ତି ତ ବହୁତ ଇଏ ବହୁତ ଦେଖାଯାଇଛି କି ଚୁଲ୍ହିରେ ରୋଷେଇ କରୁଥିବା ସମୟରେ କାନିରେ ନିଆଁ ଲାଗିଯାଇଥାଏ ତେଣୁ ଆମର ଶାଢ଼ୀ ଯଦି ପିନ୍ଧିକି ଆମେ ରୋଷେଇ କରୁଛନ୍ତି ତାହେଲେ ଆମେ ଶାଢ଼ୀକୁ ଭଲଭାବରେ ରଖିବା ଏବଂ ଖସରା ଶାଢ଼ୀ ପିନ୍ଧିକି ରୋଷେଇ କରିବା ନାହିଁ କାରଣ ଖସରା ଶାଢ଼ୀ ଦ୍ୱାରା ବିଭିନ୍ନ କ୍ଷତି ହୋଇଥାଏ ଏବଂ ନିଆଁ ବହୁତ ଜଲ୍ଦି ଧରିଥାଏ ଏ ସବୁ ଜିନିଷକୁ ଆମର ଧ୍ୟାନ ରଖିବା ଉଚିତ୍